ଇ ସ୍ମାର୍ଟଫୋନ୍ ଆମକୁ ଜୀବନ୍ତି ବହୁତ୍ ଉନ୍ନତି କଲାନ ସ୍ମାର୍ଟଫୋନ୍ ଆଏଲା ଦିନୁ ଆମେ ନିଜ୍କୁ ନିଜ୍ ତ ନିଜେ ସ୍ମାର୍ଟ୍ ବୋଲି ଭାବୁଛୁଁ ସ୍ମାର୍ଟଫୋନ୍ ଧର୍ଲେ ଆର୍ ସ୍ମାର୍ଟ୍ ହେଲୁନ କିଛୁ ନାଇଁ ଜାନ୍ଥିଲୁ ଆଗ କିଛୁ ଦୁନିଆର୍ ହାନି ଲାଭ ଏହାଦେ ସ୍ମାର୍ଟଫୋନ୍ତି ସବୁ ଜାନ୍ଲୁନ ଘରେ ବସିକି ନାନାଦି କିସିମ୍ର ଖବର୍ ପାଇ ଜାନ୍ଲୁନ ନାନାଦି କିସମ୍ର ସବୁ ଦେଖିପାରୁଚୁଁ ସ୍ମାର୍ଟ୍ଫୋନ୍ ଦ୍ୱାରା ଆମେ ଛୁଆମାନେ ଅନ୍ଲାଇନ୍ ପଢ଼ିପାରୁଛନ୍ ସବୁ ଗୁଗୁଲ୍ନ ମଙ୍ଗଉଛନ୍ ସେ ବିଜ୍ଞାନ୍ ବିଷୟ ହଉ କି ଗଣିତ ବିଷୟ ହଉ ଯାହା କିଛି ତାଙ୍କର୍ ସହଯୋଗ୍ କର୍ବେ ସେ ବିଷୟରେ ନେଇକି ମଙ୍ଗଉଛନ୍ ଗୁଗୁଲ୍ ସ୍ମାର୍ଟ୍ଫୋନ୍ ଦ୍ଵାରା ହିଁ ପଢ଼ୁଛନ୍ ଆର୍ ପରୀକ୍ଷାମାନେ ଦଉଛନ୍ ଆର୍ ଉନ୍ନତି ବି କରୁଛନ୍ ସ୍ମାର୍ଟ୍ଫୋନ୍ ଦ୍ଵାରା ଆମେ କାହିଁ ଶ୍ରୀଲଙ୍କାନ ବି ଥିଲେ ବି ଆମ ସ୍ମାର୍ଟ୍ଫୋନ୍ ଦ୍ୱାରା ସେମାନେ ସେନ୍କେ ଖବର୍ ପାଉଛନ୍ ପହଞ୍ଚୁଛୁଁ ତାଙ୍କର୍ ସାଙ୍ଗେ କଥାବାର୍ତ୍ତା କରିପାରୁଛୁଁ କେନ୍ ଦୁର୍ଘଟଣା ଘଟ୍ଲେ ଫୋନ୍ ସ୍ମାର୍ଟ୍ଫୋନ୍ ଦ୍ୱାରା ଆମେ ଜାନିପାରୁଛୁଁ ସେନେ ସାଙ୍ଗେ ସାଙ୍ଗ୍ ଆଉଛନ୍ ଆରୁ ଆମର୍ ସ୍ମାର୍ଟ୍ଫୋନ୍ ଦ୍ୱାରା ଆମେ ନେଟ୍ ନେଟ୍ଥି ସବୁ ଆମେ ଦେଖିପାରୁଛୁଁ ନିଜର୍ ଜାଣା ଆମେ କର୍ବାର୍କେ ଚାହଁସୁଁ ସେଟା କରି ବି ପାରୁଛୁଁ ଆମର୍ ନେଟ୍ ଦ୍ୱାରା ଜଣେ ଆମେ ଶିଖୁଁ ରନ୍ଧା ବଢ଼ାନ ନେଇକରି ଆମର୍ କାମ୍ ଚାକିରୀ ମଧ୍ୟ ନେଟ୍ ଦ୍ୱାରା ବାହାର୍ କରିପାରୁଛୁଁ ଆମେ ସ୍ମାର୍ଟ୍ଫୋନ୍ ଯୋଗୁଁ ଆମର୍ ସ୍ମାର୍ଟ୍ଫୋନ୍ ଯେତ୍କି ଆମର୍ ଉନ୍ନତି ଲାଗି କରୁଛନ୍ ତାହୁଉନୁ ଆଉ ଯେତି କରି ବି ହଉଛେ ସ୍ମାର୍ଟ୍ଫୋନ୍